ଆଜିିକାଲିର ପୁଅ କିମ୍ବା ଝିଅ ମୋବାଇଲ୍ରେ ଯେପରିକି ହେଲା ଫ୍ରି ଫାୟାର୍ ଗେମ୍ ଏବଂ କ୍ୟାରମ୍ ଗେମ୍ ଲୁଡ଼ୁ ଗେମ୍ କ୍ରିକେଟ୍ ଗେମ୍ ଅନେକ ପ୍ରକାର ଗେମ୍ ଖେଳୁଛନ୍ତି